କେଉଁ କପଡ଼ା ନେବେକି ଶାଢ଼ୀ ଦାମ୍ ହେଉଛି ସାତଶହ ଆଉ ପ୍ୟାଣ୍ଟ୍ସାଟ୍ର ଦାମ୍ ହେଉଛି ବାରଶହ ଆଉ ଝିଅର ଡ୍ରେସ୍ର ଦାମ୍ ହେଉଛି ସାଢ଼େ ପାଂଶହ ଆଉ ହେଉଛି ତୁ ଆପଣଙ୍କ ଆପଣଙ୍କ ବୋଉର ଶାଢ଼ୀଟା ଦାମ୍ ହେଉଛି ସାଢ଼େ ଚାରିଶହ ବଜାରରେ ଦର ତ କେତେ ବଢ଼ିଲାଣି ଆପଣ ତ ଜାଣିଥିବେ ସବୁ ମାନେ କେତେ ମାନେ ଡ୍ରେସ୍ଟା ମାଲ୍ କରାଉଛି କେତେ ପଇସାମାନେ କେତେକ ମାନେ କେତେ ବାଟରେ ଯାଏଁ ଆମେ ଡ୍ରେସ୍ଟା ଆଣୁ ତା'ଠାରୁ ପଇସାଟା ଇଏ ମାନେ ଡ୍ରେସ୍ରୁ ଉଠେଇବାନା ନା ସବୁତ ଆଉ ଦଶଟଙ୍କା କୋଡ଼ିଏ ଟଙ୍କା ଆପଣ କହିଲେ କେମତି ହେବ ଆଉ କ ତା'ଠାରୁ କମ୍ ଏ ଡ୍ରେସ୍ମାନେ ତା'ଠାରୁ ରେଟ୍ କମ୍ଅଛି ହେଲେ ଡ୍ରେସ୍ ଏତେ ଭଲ ନୁହଁ କେଉଁ ଡ୍ରେସ୍ଟା ପୁଅର ନା ଆପଣଙ୍କ ସ୍ୱାମୀଙ୍କର ଏ ପୁଅର କହୁଛି ଆପଣଙ୍କ ଝିଅର ନା ଆପଣଙ୍କ ସ୍ୱାମୀଙ୍କର ଆପଣଙ୍କ ଝିଅର ପାଂଶହ ଆଜ୍ଞା ଠିକ୍ ଟାଇମ୍ରେ ମାନେ ଠିକ୍ ରେଟ୍ଟା ପାଂଶହ ଦେବେ ନେଇଯାଅ ମାନେ ଜିନ୍ସ ମାନେ ଜିନ୍ସଟା ହେଉଛି କେତେ ରେଟ୍ ହେଲାଣି ଆଉ ସାର୍ଟ୍ଟା ସାଟ୍ଟା ହେଉଛି ସାଢ଼େତିନିଶହ ଆଉ ଜିନ୍ସଟା ମାନେ ସୁଟଟା ସେଇଟା ହେଉଛି ଯାହାହେଲେବି ହଁ ଏଇ ହଜାର ଭିତରେ ହେବ ଆଉ ଦୁଇଟା ନେଇଯାଆନ୍ତୁ ଦିଶ ଡିସକାଉଣ୍ଟ ଆପଣଙ୍କ ଶାଢ଼ୀ ପଡ଼ିଯିବ ହଁ ଚାରିଶହ ଚାରିଶହ ଚାରିଶହ କହିଥିଲିନା ହେଉ ତାହେଲେ ସାତଶହ କରିକି ନେଇଯାଆନ୍ତୁ

ନାଇଁନାଇଁ ବାକିନାଇଁ ଆହୁରି ତ ଆପଣଙ୍କର ବୋଉର ଶାଢ଼ୀ ରହିଗଲାଣି କେତେ ଦେବେକି ଓ ଠିକ୍ଅଛି